ପେଟ୍ରୋଲ ଦର ବୃଦ୍ଧି ଆପଣଙ୍କ ପାଇଁ ବାଇକ୍ ଚଲାଇବା ଉପରେ ପ୍ରଭାବ ପକାଇଛି କାହିଁକି ଏହାର କାରଣ ହେଉଛି ପେଟ୍ରୋଲ୍ ବେଶୀ କମ୍ ଥିବା ବେଲେ ପଚାଶ ଷାଠିଏ ଏମିତି ଥିଲା ଆଉ ଏବେ ମଧ୍ୟ ପେଟ୍ରୋଲ ବହୁତ ବଢ଼ିଯାଉଛି ଯାହାକି ସତୁ ଶହେ ଏମିତି ହେଇଯାଉଛି ଆରୁ ପେଟ୍ରୋଲ ବାଇକ ପାଇଁ ବହୁତ କ୍ଷତିକାରକ ହେଉଛି ଯାହାକି ଲିକ୍ ପେଟ୍ରୋଲ ଦିଅନ୍ତି ଖରାପର ପେଟ୍ରୋଲ ଦିଅନ୍ତି ଯାହାକି ଆମ ଗାଡ଼ି ଖରାପ ହେଇଯାଏ ଆଉ ଆମ ଗାଡ଼ିର ଆମ ଗାଡ଼ିକୁ ଭଲ ଭାବରେ ପେଟ୍ରୋଲ ପାଇବା କଥା ହେଲେ ଆମ ଆମ ଗାଡ଼ିକୁ ପେଟ୍ରୋଲ ଖରାପର ଦେଲେ ଆମ ଗାଡ଼ିର ବି ଖରାପ ହୋଇଯାଏ ହେଲେ ଅତ୍ୟଧିକ ବ୍ୟବହାର କରୁଥିଲେ ସ୍ପିଡ଼ରେ ଗାଡ଼ି ଚଲାଉଥିଲେ ଆମର ବହୁତ କ୍ଷତି ହୁଏ ଯାହାକି ଆମର ବି ହୁଏ ଆଉ ଗାଡ଼ିର ବି ହୁଏ ଅଲଗା ଜଣର ସହିତ ଏକ୍ସିଡେଣ୍ଟ ହେଲେ ମଧ୍ୟ ବି ବହୁତ କ୍ଷତି ହୁଏ ଆମ ପରିବେଶ କ୍ଷତିକାରକ ବୋଲି ବହୁତ ଅଛି ଯାହାକି ଗଛ ପତ୍ରକୁ ଲଗାଇ ନାହାନ୍ତି କାଟିବାରେ ବହୁତ କରୁଛନ୍ତି ଯାହାକି ବହୁତ କାଟୁଛନ୍ତି କାଟିବା ମଧ୍ୟରେ ଆମର ବହୁତ କ୍ଷତି ହେଉଛି ଯାହାକି ଆମେ କାଟିବା କଥା ନୁହେଁ ହେଲେ ଆମର ପରିବେଶ ଦିନକେ ଦିନ ବୃଦ୍ଧିହାର କମିବାକୁ ଯାଉଛି ଦେଶରେ ଲୋକମାନେ ଗଛ ଲଗାଇବା ପାଇଁ ପସନ୍ଦ କରନ୍ତି ନାହିଁ ହେଲେ କାଟିବା ପାଇଁ ବହୁତ ପସନ୍ଦ କରନ୍ତି ଆମ ଦେଶରେ ଏମିତି ବିି ଲୋକ ଅଛନ୍ତି ପରିବେଶ ପାଇଁ ଆମେ ବହୁତ ଭଲ ଦେଇଥାଉଁ ଯାହାକି ଆାମକୁ ପବନ ଦେଇଥାଏ ଖାଇବା ପାଇଁ ଫଲ ଦେଇଥାଏ ଆଉ ନିଶ୍ୱାସ ନେବା ମଧ୍ୟ ବି ଦେଇଥାଏ ପେଟ୍ରୋଲ ଦର ବୃଦ୍ଧି ଆମ ପାଇଁ ବହୁତ ବୃଦ୍ଧି ହେବାକୁ ଯାଉଛି ଦିନକୁ ଦିନ ମଧ୍ୟ ବଢ଼ିବାରେ ଚାଲିଛି ଆଗରେ ଥିଲା ଷାଠିଏ ପଚାଶ ଚାଲିଶ ଏମିତି ଥିଲା ଆଉ ଏବେ ଏତେ ବଢ଼ିଯାଉଛି ଯେ ଶହେ ଏକଶହ କୋଡ଼ିଏ ଏକଶହ ତିରିଶ ଏମିତି ହେବାକୁ ଯାଉଛି ଆମର ସହିତ ଆମର ଗାଡ଼ିର ବି ବହୁତ କ୍ଷତି ହେଉଛି